ହଁ ଆମେ ଓଡ଼ିଆ ଆଉ ଆମର ଭାଷା ଓଡ଼ିଆ ଏଇଭାଷା ଆମେ ପ୍ରତ୍ୟେକ ସ୍ଥଳରେ କହିଥାଉ ଗଣ ମାଧ୍ୟମରେ ଅନେକପ୍ରକାର ସ୍କୁଲ କଲେଜ ଇତ୍ୟାଦି ରହିଛି ସେଇଥିରେ ଓଡ଼ିଆଭାଷା ବ୍ୟବହାର କରିନଥାଉ ସେଥିପାଇଁ କମ୍ ସ୍କୁଲରେ ଓଡ଼ିଆଭାଷାରେ କଥା ବି ହୁଅନ୍ତି ସଭାମାନଙ୍କରେ ସମସ୍ତେ ଓଡ଼ିଆଭାଷାରେ କଥା ହୁଅନ୍ତି ଏବଂ ଭାଷଣ ମଧ୍ୟ ଓଡ଼ିଆଭାଷାରେ ଦିଅନ୍ତି ଓଡ଼ିଆଭାଷାରେ ପ୍ରତିନିଧିତ୍ୱ ହେଉଛି ଆମେ ଓଡ଼ିଆ ହୋଇ ଯଦି ଅନ୍ୟଭାଷା କହିଲେ ଆମେ ନିଜ ଓଡ଼ିଆଭାଷାକୁ ଧିକ୍ ମନେକରିବ